ହ୍ୟାଲୋ ମୁଁ ଶେଷମହଲ ପରିଡ଼ା କହୁଛି ଆପଣ ଓଲାରୁ କହୁଛନ୍ତି ତ ହଁ ମୋ'ର ଗୋଟେ ଅଟୋ ବୁକ କରିବାର ଅଛି ଭୁବନରୁ ଢେଙ୍କାନାଳ ଯିବାର ଅଛି ଆପଣ ଆସିକି ଟିକେ ପହଞ୍ଚିବେ ଦଶଟା ବେଳକୁ ଆସି ପହଞ୍ଚିବେ ଆସିଲେ ମୁଁ ଯିବି ଢେଙ୍କାନାଳ ପଚିଶ ଚାରି ଦି ହଜାର ତେଇଶରେ ହଁ ଦୟାକରି ଟିକେ ଜଲ୍ଦି ଆସିବେ ହଁ ଠିକ ଟାଇମ୍ରେ ଆସିକି ପହଞ୍ଚିବେ ମୋର ଜରୁରୀ ଅଛି ଧନ୍ୟବାଦ ଧନ୍ୟବାଦ ଭାଇ